ଯୋଗ କେବଳ ଏକ ପ୍ରକାର ବ୍ୟାୟାମ ନୁହେଁ କିନ୍ତୁ ଯୋଗ କରିବା ଦ୍ୱାରା ଆମ ଦେହରେ ରକ୍ତ ସଞ୍ଚାଳିତ ଠିକ ହୋଇଥାଏ ଏବଂ ଗ୍ୟାସ ଜନିତ ରୋଗ ହୁଏ ନାହିଁ ପେଟ ୟେ ପେଟ ମରା ରୋଗ ହୁଏ ନାହିଁ ଏବଂ ଆଣ୍ଠୁ ଗଣ୍ଠି ବାତ ଧରେ ନାହିଁ କି ଯୋଗ କରିବା ଦ୍ୱାରା ଏକ୍ସରସାଇଜ ବି ଭଲ ରହେ ଦେହ ଫୁର୍ତ୍ତି ରହେ ଆଉ ମନ ଫୁର୍ତ୍ତି ରହେ ମାଇଣ୍ଡ ମସ୍ତିଷ୍କ ସ୍ଥିର ରହେ ଯୋଗ ଯୋଗ ଏକ ବ୍ୟାୟାମ